ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସେବାର ବ୍ୟବସ୍ଥାଟି ଅତି ଶୋଚନୀୟ ଅବସ୍ଥାରେ ଅଛି ଯାହାକି ରୋଗୀଟି ରୋଗୀଟି ତାର ମୂଲ୍ୟ କିଛି ପାଇପାରୁ ନାହିଁ ଗୋଟିଏ ବଡ଼ ଅପରେସନ ପାଇଁ କିଛି ମୂଲ୍ୟ ସେ ପାଇପାରୁ ନାହିଁ ଯାହାଫଳରେ ରୋଗୀଟି ମୃତ୍ଯୁ ବରଣ କରୁଛି ଆମେ ଗୋଟିଏ ମେଡିକାଲ୍କୁ ଗଲେ ସେଠାରେ ଖାଲି ମାଗଣା ମେଡ଼ିସିନ ଉପଲବ୍ଧ ଅଛି ଯାହାଫଳରେ ରୋଗୀଟିର କିଛି ବି ସାଧାରଣ ରୋଗରୁ ସେ ବଞ୍ଚିତ ହୋଇପାରୁଛି କିନ୍ତୁ ବଡ଼ ରୋଗକୁ ସେ ସାମ୍ନା କରିପାରୁନାହିଁ ଯାହା ଫଳରେ କି ରୋଗୀଟି ମୃତ୍ଯୁ ବରଣ କରୁଛି ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଡାକ୍ତର ମାନଙ୍କୁ ନିଜର ଯୋଗ୍ୟତା ଅନୁସାରେ କୌଣସି ପଦବୀରେ ରଖି ପାରୁନାହିଁ ତାହାର ଅପବ୍ୟବହାର ହେଉଛି ଯାହାଫଳରେ କି କେତେକ ରୋଗୀ ମୃତ୍ଯୁ ବରଣ କରିସାରିଲେଣି